ମୋ ଜୀବନରେ ଶିଖିଥିବା କେତେ ଗୁଡ଼ିଏ ଗୁରୁତ୍ୱପୂର୍ଣ ଶିକ୍ଷା ହେଉଛି ଆମେ ପିଲାଦିନେ ଶିଖିଥିଲୁ ଯେ ଗୁରୁମାନଙ୍କର ପାଦ ଛୁଇଁ ନମସ୍କାର କରିବା ଗୁରୁ ଗୁରୁଜନଙ୍କ କଥା ମାନିବା ଏବଂ ସାନମାନଙ୍କୁ ଆଦର କରିବା ଏବଂ ଘରକୁ ଆସୁଥିବା ଅତିଥିମାନଙ୍କର ପାଦ ଧୋଇ ତାଙ୍କୁ ନମସ୍କାର କରିବା ଏବଂ ଗୁରୁମାନେ ଯାହା ବି ଭଲ ଉପଦେଶ ଦେବେ ତାଙ୍କୁ ତାକୁ ମାନି ଚଳିବା ଏହା ଶିକ୍ଷା ଲାଭ କରି ମୁଁ କିଛି ପ୍ରଭାବିତ ହୋଇଛି